ହଁ ଆମର୍ ଏନୁ ଭଲ୍ ବୃଷ୍ଟିପାତ ଭଲ୍ ହଉଛି ଖରା ବି ହଉଛି ବର୍ଷା ବି ହଉଛି ଶୀତ୍ ବି ଥଣ୍ଡା ବି ଲାଗୁଛି କରୁଛେ ବେଲେ ଆମେ ଭଲ୍ ଆମର୍ ଏନୁ ଅଛି ଆଉ ଥଣ୍ଡା ମାସ ହେନ୍ତି ଥଣ୍ଡା ବି ଲାଗୁଥିଲା ଥଣ୍ଡାରେ ଭଲ୍ ଲାଗ୍ସି କର୍ସି ଗରମ ଲେ ଘରେ ଆରାମ୍ ସେ ରହିପାରବ୍ କର୍ବ ଖରାବି ବହୁତ୍ ନାଇ ହେବାର ଥଣ୍ଡା ବି ଲାଗୁଛି ଗରମ୍ ବି ବହୁତ୍ ନାଇଁ ଲାଗ୍ବାର କମ୍ କମ୍ ଲାଗୁଛି ରାତିରେ ହେରେ ବି ଥଣ୍ଡା ବି ଲାଗୁଛି ଆଉ ଆମର ଏନୁ ଭଲ୍ ବୃଷ୍ଟିପାତ ହେଇଛି ଆରୁ ବର୍ଷା ବି ବେଲେ ବେଲେ ହେଇଯାଉଛେ ଥଣ୍ଡା ବି ଲାଗୁଛି ଗରମ୍ ବି ଲାଗୁଛି ଆଉ ଭଲ୍ ଲାଗୁଛି କରୁଛି ବୃଷ୍ଟିପାତ ଗ୍ରୀଷ୍ମମଣ୍ଡଳରେ ଏନ୍ତା ବହୁତ୍ ଖରାରେ ବି ଜହନା ଜହନା ପଡ଼ବାର୍ କର୍ବାର ଆଉ ଥଣ୍ଡା ବି ଲାଗୁଛି କରୁଛି